ଭାରତର ଆମର ଦିଲ୍ଲୀ ସହରକୁ ଯିବାକୁ ବେଶୀ ଇଚ୍ଛା ହଉଚି କିନ୍ତୁ ସମୟ ଅଭାବରେ କାର୍ଯ୍ୟ ବ୍ୟସ୍ତରେ ଯାଇ ହେଉନି କିନ୍ତୁ ମୋର ପ୍ରଥମ ସ୍ଵପ୍ନ ଅଛି ଦିଲ୍ଲୀ ଯିବି କୁତବ୍ମିନାର୍ ଦର୍ଶନ କରିବି ଦିଲ୍ଲୀ ଯାଇକି ସେଥିପାଇଁ ମୋର ବହୁତ ଇଚ୍ଛା ଅଛି ଯିବା ପାଇଁ ଯାଇ ହେଉନି କିନ୍ତୁ ଭବିଷ୍ୟତରେ ଅଛି ଆଶଙ୍କା ଯିବା ପାଇଁ ଯାଇକି ବୁଲିକି ଆସିବା ପାଇଁ ଆଉ ଦିଲ୍ଲୀ ସହର ବହୁତ ପୁଣି ଭଲ ସହର ପୁରା ପରିଷ୍କାର ମାନେ ସ୍ୱଚ୍ଛ ଉପରେ ପ୍ରଥମ ପ୍ରଥମ ହେଉଛି ଆମର ଭାରତର ଦିଲ୍ଲୀ ଦିଲ୍ଲୀ ଏତେ ସ୍ୱଚ୍ଛ ଯେ ଟିକିଏ ବି କେଉଁଠି ଅଳିଆ ଆବର୍ଜନା ବି ନାହିଁ ମୁଁ ଶୁଣିବାକୁ ପାଉଛି ପାଉଛି ଆମର ଦିଲ୍ଲୀରେ ହଁ ସେଥିପାଇଁ ଆମେ ଦିଲ୍ଲୀ ଯିବାକୁ ବହୁତ ଇଚ୍ଛା ହେଉଛି ଭବିଷ୍ୟତରେ ଯିବାକୁ ଅଛି